ମୋର ପିଲାଦିନଟିିକେ ବହୁତ ଖୁସିରେ ମୁଁ କଟେଇଛି ଯେମିତିକି ବଡ଼ ହେଲା ପରେ ଯେମତିକି ଟେନସନ୍ ନିଆଯାଏ ସେଟା ପିଲାବେଳେ ନଥାଏ ପିଲାବେଳର କିଛି ସ୍ମୃତି ଅଭୁଲା ଏମିତିକି ଯେତେବେଳେ ମୁଁ ଫାର୍ଷ୍ଟ ଥର ସ୍କୁଲ୍ ଯାଇଥିଲି କି ମୋର ପ୍ରଥମେ ମୋର ପଢ଼ା ପାଇଥିଲା ଗୋଟେ ସ୍କୁଲ୍ରୁ ସେବେଳେ ସବୁମାନେ ବହୁତ ଭଲ ସବୁ ଏଇ ଆଗରୁ ଛୋଟ ଥିଲା ବଳେ ବାପା ମୋ ପାଇଁ ଆଣୁଥିଲେ ଚକୋଲେଟ୍ ଆଣୁଥିଲେ କି ଘରେ ଯେତିକି ଭଲ ପାଉଥିଲେ ସେଗୁଡ଼ିକ ଗୋଟେ ଗୋଟେ ଭଲ ସ୍ମୃତି ଆମ ପାଇଁ ସ୍ମୃତି ବି କେବେ ଭୁଳିଯିବା କଥା ନୁହଁ ମନେ ରଖିବା କଥା ମୋ ପ୍ରଥମ ଜନ୍ମଦିନ ସେଲିବ୍ରେସନ୍ ସେଟା ବି ଭଲ ସ୍ମୃତି ପ୍ରଥମେ ଖେଳରେ ପାଇଥିଲି ପୁରସ୍କାର ସେଟାରେ ଏକ ଭଲ ସ୍ମୃତି ମୋ ପାଇଁ ବହୁତ କିଛି ଏମିତି ସ୍ମୃତି ଅଛି ଜୀବନରେ ଯେଉଁଗୁଡ଼ାକ ମନେ ରଖିବା ଦରକାର ଭୁଲିବା କଥା ନୁହଁ